ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଆମ ରାଜ୍ୟରୁ ପ୍ରତିନିଧିତ୍ୱ କରିଥିଲେ ହକି ଖେଳର ଅଧିନାୟକ ତଥା ଦିଲ୍ଲୀପ ତିର୍କୀ ସେ ଓଡ଼ିଶାର ଏବଂ ଆମ ଭାରତ ବର୍ଷକୁ ସୁନାମ ଅର୍ଜନ କରିଛନ୍ତି ବିଭିନ୍ନ ଆନ୍ତର୍ଜାତୀୟ ଖେଳରୁ ଜିତିଛନ୍ତି ଏବଂ ସେ ଆମ ଆଗାମି ପିଢିକି କିଛି ବାର୍ତ୍ତା ମଧ୍ୟ ଦେଉଛନ୍ତି ଦେଶର ନାଁ ରଖିବା ପାଇଁ